ହଁ ହ୍ଵାଟ୍ ଇଜ୍ ୟୋର୍ ନେମ୍ ନମସ୍କାର ଆଚ୍ଛା କ'ଣ ହେଇଛି ଆଚ୍ଛା କ'ଣ କରିବାକୁ ଚାହୁଁଛ ମାନେ ଗଭର୍ଣ୍ଣ୍ମେଣ୍ଟ୍ ହସ୍ପିଟାଲ୍କୁ ଯିବ ନା ପ୍ରାଇଭେଟ୍ ହସ୍ପିଟାଲ୍କୁ ଯିବ ଗଭର୍ଣ୍ଣ୍ମେଣ୍ଟ୍ କେଉଁଟା ନୟାଗଡ଼ ନା ଭୁବନେଶ୍ୱର ନା କୁଆଡ଼େ ଯିବ ନୟାଗଡ଼ରେ ଭର୍ତ୍ତି ହେବାକୁ ଚାହୁଁଛ ଠିକ୍ ଅଛି ତା'ହେଲେ ନୟାଗଡ଼ ଆସିକି ଆଡ଼୍ମିଟ୍ ହୋଇଯାଅ କିଛି ମାନେ ସିରିଏସ୍ କେସ୍ କି କ'ଣ ହେଉଛି କିଡ଼୍ନୀ ଇଫେକ୍ଟ୍ କି ୟୁରିନ୍ ଇନ୍ଫେକ୍ସନ୍ ନା କ'ଣ ହେଉଛି ଓହୋ ଆଉ ଫେବର୍ ବେବର୍ ହୁଆ କ୍ୟା ଜ୍ୱର ବି ହେଉଛି ହଁ ଆଚ୍ଛା ହଁ ଗଭର୍ଣ୍ଣ୍ମେଣ୍ଟ୍ ହସ୍ପିଟାଲରେ ତ ବହୁତ ସାରା ସୁବିଧା ଅଛି ଯେମିତି କି ତୁମର ସେ ଯେଉଁ କ'ଣ ବି ପି ଏଲ୍ କାର୍ଡ଼ ରାସନ୍ କାର୍ଡ଼୍ ଯେଉଁ ମିଳୁଛି ସେଇଥିରେ ବହୁତ୍ ସାରା ମାନେ ତୁମର କିଛି ଫେସିଲିଟି ଅଛି

ଯାହାର ନଥିବ ନଥିବ ସେମିତି କିଛି ମାନେ ଗରିବ ଲୋକମାନଙ୍କର ତ ନିର୍ଦ୍ଧାରିତ ରହୁଛି ନା

ହଁ ହେବ ହେବନି କାହିଁକି ସରକାର ବହୁତ ସାରା ଫେସିଲିଟି ଦେଇଛନ୍ତି ସେମିତି ଦେଖ ତୁମର ଯେଉଁ ୱାନ୍ ଲାଖ୍ ତୁମେ କରୁଛ ତ ତାର ଫିଫ୍ଟି ପର୍ସେଣ୍ଟ୍ ହେଉ କି ଟ୍ୱେଣ୍ଟି ଫାଇଭ୍ ପର୍ସେଣ୍ଟ୍ ହେଉ ତୁମକୁ ରିଲାକ୍ସ ମିଳିବ ଫିବର୍ ପାଇଁ କାଲ୍ପଲ୍ ଗୋଟେ ଖାଇ ଦେବ ଆଣ୍ଟିବାୟୋଟିକ୍ ଗୋଟେ ଖାଇ ଦେବ ହେଲା ଖାଇ ସାରିଲା ପରେ ସକାଳେ ଗୋଟେ ହଁ ଖାଇସାରିଲା ପରେ ଖାଇବ ସକାଳେ ଗୋଟେ ଖାଇବ ଖାଇସାରିଲା ପରେ ଦେନ୍ ତୁମେ ଯଦି ହାଇ ଡୋଜ୍ର ଖାଉଛ ତା'ହେଲେ ଦୁଇଟା ଖାଇବ ଆଉ ଯଦି ଫାଇବ୍ ହଣ୍ଡ୍ରେଡ୍ ଏମ୍ଜିର ଖାଉଛ ତା'ହେଲେ ଦୁଇ ଥର ମାନେ ତିନି ଥର ଖାଇବାକୁ ପଡ଼ିବ ଯଦି ସେ ସେ ସିକ୍ସ ହଣ୍ଡ୍ରେଡ୍ ଟୁ ଟ୍ୱେଣ୍ଟି ଫାଇବ୍ର ଖାଉଛ ତା'ହେଲେ ତିନି ଥର ମାନେ ଦୁଇ ଥର ଖାଇବାକୁ ପଡ଼ିବ ଖାଇବ ସକାଳେ ଗୋଟେ ଥର ରାତିରେ ଗୋଟେ ଥର ଆଉ ଗ୍ୟାସ୍ ଟାବ୍ଲେଟ୍ ଗୋଟେ ଖାଇବ ୱେଟ୍ କମିଯାଉଛି ଆଚ୍ଛା ଟିକିଏ ମାନେ ଫ୍ରୁଟସ୍ ଫ୍ରୁଟସ୍ ବଗେରା କି ଭିଟାମିନସ୍ ହେଉ ମାନେ କ'ଣ କହିଲ ସେ ଯେଉଁ ଗଜା ମୁଗ ହେଉ ଗଜା ବୁଟ ହେଉ ତା'ପରେ ତୁମର ଆଉ ତା'ପରେ ଫ୍ରୁଟ୍ସ୍ ହେଉ ମାନେ ଆପଲ୍ ଅରେଞ୍ଜ୍ ଗ୍ରେପ୍ସ୍ ଆଚ୍ଛା ବାନ୍ତି ହେଉଛି ୱୀଥ୍ ମୁଣ୍ଡ ବି ବୁଲଉଛି ଆଚ୍ଛା ମୁଣ୍ଡ ବିନ୍ଧା ପାଇଁ ଟାବଲେଟ୍ ନେଇଯିବ ଆଉ ତୁମର ବାନ୍ତି ପାଇଁ ବି ଟାବ୍ଲେଟ୍ ଟାବ୍ଲେଟ୍ ତୁମର ଟାବ୍ଲେଟ୍ ତମ

ହଁ ହଉ ଠିକ୍ ଅଛି